ହଁ ହ୍ୟାଲୋ ହଁ କିଏ ହରି ଭାଇ କି ଓହୋ ଭଲ ଅଛନ୍ତି ହଁ ମୁଁ ଭଲ ଅଛି ଆଉ ନା ଆପଣଙ୍କର ଅଟୋ ଚାଲିଛିନା ସେ ଗାଡ଼ି ଟା ନାଇଁ କଥା କ'ଣ କି ଶୁଣନ୍ତୁ ଟିକିଏ ତ ମୁଁ ଗୋଟିଏ ଭଲ ଜାଗାକୁ ଗୋଟିଏ ଦର୍ଶନୀୟ ସ୍ଥାନ ମାନେ ଜାଗାକୁ ଟିକିଏ ବୁଲିବା ପାଇଁ ଭାବୁଛି ବା କେଉଁ ଜାଗାକୁ ଗଲେ ହେବ ଓହୋ ହଁ ଠିକ୍ ଅଛି ହଁ ପୁରୀ ତ ବଢ଼ିଆ ଲାଗିବ ଆଉ ଖରା ଦିନଟା ହଁ ହଁ ଶୁଣନ୍ତୁ ମାନେ କ'ଣ ମୋର ଟିକେ ଚିହ୍ନା ନାହାନ୍ତି ବା ପୁରୀରେ ତ ମୋର ଚିହ୍ନା କେହି ନାହାନ୍ତି ଠିକ୍ ଅଛି ତ ଶୁଣନ୍ତୁ ଅତିକମ୍ରେ ମୁଁ ସାତ ଦିନ ଖଣ୍ଡ ରହିବାକୁ ପଡ଼ିବ ଆଉ ନହେଲେ କ'ଣ ବୁଲାବୁଲି କରିହେବ ନାହିଁ ସବୁଆଡ଼େ ବୁଲିବା ନା ଯାଇଛେ ମାନେ ହେଉ ହେଉ ଠିକ୍ ଠିକ୍ ଅଛି ହଁ ହ୍ୟାଲୋ ନାଇଁ ନାଇଁ ପୁରୀଠୁ ଆମେ ଯିବା ଆମେ କୋଣାର୍କ ଯିବା କୋଣାର୍କଠୁ ପଳେଇବା ଇଆଡ଼େ ଗୋପାଳପୁର ହୁଁ ସେଠୁ ବୁଲାବୁଲି କରି ପୁରୀରୁ ଏକା ଆମେ ବ୍ୟାକ୍ କରୁଥିବା ନା

ନାଇଁ ରେ ଭାଇ ନାଇଁ ନାଇଁ ଶୁଣନ୍ତୁ ମୁଁ ମୋର ଆଜିକୁ ସବୁବେଳେ ତୁମ ଅଟୋ ବି ନେଉଥିଲି ଆଉ ଆପଣ ପୁରୁଣା ଲୋକ ଡ୍ରାଇଭର ଆଉ ତାକୁ ଧରିକି ଟିକିଏ ମୋର ରେଟ୍ଟା କରିବେ ଆଉ ଅଧିକ ପଇସା ବୋଇଲେ ମୁଁ କୁଆଡ଼ୁ ଆଣିବି

ହଉ ଠିକ୍ ଅଛି ତେବେ ଶୁଣନ୍ତୁ ଆଜି ତ ହେଲା ବୁଧବାର ଆମେ ରବିବାରକୁ ପ୍ରୋଗ୍ରାମ କରିବା ରବିବାର ଦିନ ଏଠୁ ବାହାରିବା ରବିବାର ଠୁ ବାହାରିବା ହେଲେ ଆପଣ କ'ଣ ଆଡଭାନ୍ସ ପତ୍ର କେତେ ରଖିବେ ନା ଏକକାଳୀନ ପରେ ବ୍ୟାକ୍ କଲେ ନେବେ ଓହୋ ନାଇଁ ମ ଆପଣ ତ ଯିବେ ମୋ' ସହିତ ଯାହା ଖାଇବେ ଯାହା କରିବେ ସବୁ ଖର୍ଚ୍ଚ ପାଣି ମୁଁ କରିବି ଆଉ କ'ଣ ଘର ଯେଉଁ ଆପଣଙ୍କର ରିଲେଟିଭ ଅଛନ୍ତି ତାଙ୍କୁ କ'ଣ ପଇସା ପତ୍ର ଦେବାକୁ ପଡ଼ିବ ନା ଏମିତି ମାଗଣା ରହିଯିବା ହଉ ହଉ ଠିକ୍ ଅଛି ଆମେ କାଲିକୁ ପୂରା ଫାଇନାଲ କଥା ହେବା ହେଁ ଆଉ ଆଉ ଆପଣ ଆଡ଼ଭାନ୍ସ ପତ୍ର ନେଇ ଯଦି ଠିକ୍ ହେଲା ଯିବା ଫାଇନାଲ ହେଲା ଆଡ଼ଭାନ୍ସ ପତ୍ର ନେଇଯିବେ ଆଉ ରବିବାର ଆଡ଼କୁ ବାହାରିବା ଆଉ ହେଲା ରହିଲି ଥ୍ୟାଙ୍କ୍ ୟୁ